ମୋ ପାଖରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ବୁଣିବା ଏବଂ ସିଲାଇ ସାମଗ୍ରୀ ଉପକରଣ ସୂତା ଫୁଲ ମେସିନ୍ ହେଉଚି ସିଲାଇ ମେସିନ୍ ଏଥିରେ ଭଲ ହେବା ପାଇଁ ମୁଁ କପଡ଼ା ଏବଂ ବ୍ଲାଉଜ ପିସ୍ କିଣିବାକୁ ଚାହୁଛି କାରଣ କପଡ଼ା ସହିତ ମୁଁ ଡ୍ରେସ୍ ପ୍ୟାଣ୍ଟ ଏବଂ ସର୍ଟ ବନାଇ ପାରିବି ଓ ବ୍ଲାଉଜ ପିସ୍ ସହିତ ମୁଁ ଟୋକିମାନଙ୍କର ବ୍ଲାଉଜ ସିଲାଇ ପାରିବି